ମୋର ପ୍ରିୟ ପତ୍ରିକା ହଉଛି ଦିନଲିପି ଏହା କାହିଁକିନା ମୋର ସବୁଦିନ ସକାଳୁ ମୋର ମୋର ପତ୍ରିକା ପଢ଼ିବାକୁ ମତେ ଭଲ ଲାଗେ ଦେଶ ବିଦେଶର ଖବର ଜାଣିବାକୁ ଭଲ ଲାଗେ ବିଭିନ୍ନ ପ୍ରକାର ପାଠ କ୍ଷେତ୍ର ହଉ କିମ୍ବା ବିଭିନ୍ନ ନାଚ ଗୀତ ହଉ ବିଭିନ୍ନ ଦୈବ ଦୁର୍ଘଟଣା ହଉ ମୁଁ ଏହା ଏହି ପତ୍ରିକା ମାଧ୍ୟମରେ ଜାଣିପାରିଥାଏ ଆଉ ବିଭିନ୍ନ ବିଜ୍ଞାପନ କ୍ଷେତ୍ର ହଉ ଯେମିତି ପାଠପଢ଼ା ହଉ କି ଚାକିରୀ କ୍ଷେତ୍ର ହଉ ଏଇଥିରେ ମଧ୍ୟ ପାଇଥାଏ ତା ସହିତ ମତେ ମଧ୍ୟ ସବୁଦିନ ରାଶିଫଳ ମଧ୍ୟ ମତେ ଏଇ ପତ୍ରିକା ମଧ୍ୟ ଏହା ଦେଇଥାଏ ଏହି ପତ୍ରିକାରେ ହଉଛି ଓଡ଼ିଶା ଭିତରେ ଯେତିକି ଯେତିକି ଖବର ଏଗୁଡ଼ାକ ଦେଖାଯାଉଛି ସବୁ ଏହି ପତ୍ରିକା ମାଧ୍ୟମରେ ମୁଁ ପାଇଥାଏ ଏହି ପତ୍ରିକା ହଉଛି ମୋର ସବୁ ମୁଁ ଘରେ ଥାଇକି ବିଭିନ୍ନ ଜାଗାରେ କ'ଣ ସବୁ ଘଟଣା ଘଟୁଛି ସେହି ବିଷୟରେ ମୁଁ ଜାଣିପାରୁଛି ଆଉ ମଧ୍ୟ ଶିକ୍ଷା ମଧ୍ୟ ବିଭିନ୍ନ ଏହି ପତ୍ରିକା ମଧ୍ୟରେ ପାଇପାରୁଛି ଏଇ ପତ୍ରିକା ମଧ୍ୟ ମୁଁ ବିଭିନ୍ନ କା କାର୍ଯ୍ୟ କର୍ମ ମଧ୍ୟ ମତେ ମଧ୍ୟ ଯୋଗେଇ ପାରିଛେ ଏଇ ପତ୍ରିକା ମାଧ୍ୟରେ ଯେଉଁ କାମ ଗୁଡ଼ାକ ଆସୁଛି ମୁଁ ଏଇଥିରେ ମଧ୍ୟ ପାଟ୍ ଟାଇମ୍ ମଧ୍ୟ ବିଭିନ୍ନ ଜାଗାରେ ମଧ୍ୟ ଯାଇକି ମୁଁ କାମ କରିପାରୁଛି ଆଉ ହଉଛି ବିଭିନ୍ନ ଜାଗାରେ ଆମ ଯେଉଁ ବନ୍ଧୁବର୍ଗ ପ୍ରିୟଜନ ଯେଉଁ ଦେଶ ବିଦେଶ ରହୁଛନ୍ତି ତାହା ମଧ୍ୟ ଏହି ପତ୍ରିକା ମାଧ୍ୟମରେ ମୁଁ ଜାଣିପାରୁଛି ଆଉ ମୋର ହଉଛି ଏଇ ଦିନଲିପି ଯେଉଁ ପତ୍ରିକା ମୁଁ ଛୋଟବେଳୁ ମୁଁ ଦେଖି ଆସିଛି ଏହା ହଉଛି ବହୁତ ସମସ୍ତଙ୍କ ଲୋକମାନଙ୍କୁ ମଧ୍ୟ ବହୁତ ପ୍ରିୟ ଆଉ ମୋର ମଧ୍ୟ ବହୁତ ପ୍ରିୟ